ମୋର ଅଞ୍ଚଳରେ ମନୋରଞ୍ଜନ କାର୍ଯ୍ୟକଳାପ ପ୍ରୋଗ୍ରାମ୍ ସିନେମା ହଲ୍ ଏହାକୁ ବିଭିନ୍ନ ଅଞ୍ଚଳର ଲୋକ ନୂତନ ସିନେମା ଚାଲିଲେ ଦେଖିବାକୁ ଆସିଥାନ୍ତି ଏହାକୁ ଆମେ କିଛି ଦେଖିବା ପାଇଁ କିଛି ଟିକେଟ୍ ବା ପଇସା ଦେଇ ଟିକେଟ୍ ସଂଗ୍ରହ କରିଥାଉ ଏହା ଦ୍ୱାରା ଆମକୁ ତିନି ଘଣ୍ଟାର ସିନେମା ଦେଖିବାକୁ ପଡ଼ିଥାଉ ଏହା ଏହା ଦ୍ୱାରା ଆମେ କିଛି ମନୋରଞ୍ଜନ କରିଥାଉ ଆଉ ସେଥିରେ କିଛି ଭଲମନ୍ଦ ଶିକ୍ଷା ମଧ୍ୟ ମିଳିଥାଏ ସମାଜର ଭଲମନ୍ଦ ବିଷୟରେ ସୂଚାଇ ଦିଆଯାଇଥାଏ ସିନେମା ସମସ୍ତଙ୍କ ପ୍ରିୟ ପୋଗ୍ରାମ୍ ଅଟେ